ଆମ ଅଞ୍ଚଳରେ କ୍ରୀଡ଼ା କ୍ଷେତ୍ର ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଏଥିରେ ଯୋଗ ଦେବା ଦ୍ୱାରା ଦେଖୁଛନ୍ତି ସ୍ୱାସ୍ଥ୍ୟ ଚାବି ରହୁଛି ମୁକ୍ତି ପ୍ରଫୁଲ୍ଲତା କହିଲେ କ୍ରୀଡ଼ା କ୍ଷେତ୍ର ଦ୍ୱାରା ପରିଚାଳିତ ଆପଣ ଆପଣଙ୍କ ଯେଉଁ ସ୍ୱାସ୍ଥ୍ୟ କଥା ଫିଟନେସ୍ ଓ କାର୍ଯ୍ୟକ୍ରମ ଅଂଶଗ୍ରହଣ କରିଥିଲେ ଆଉ ଉତ୍ତମ ସ୍ୱାସ୍ଥ୍ୟ ଚାବି କ୍ରୀଡ଼ା କ୍ଷେତ୍ର ଦ୍ୱାରା ପରିଚାଳିତ ଆପଣ ସ୍ୱାସ୍ଥ୍ୟ ଫିଟନେସ୍ ଏବଂ କଲ୍ୟାଣ ଦ୍ୱାରା କ'ଣ ଲାଭ ବହୁତ ଲାଭ ଅଛି ଆଜ୍ଞା